ଆମର କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ଉପକରଣଗୁଡ଼ିକ ଦାଆ ଶାବଳ କଟୁରୀ ଏବଂ ଲଙ୍ଗଳ ଏ ସବୁ ଆମର ଚାଷ କାମରେ ବ୍ୟବହାର ହୁଏ ଯେମିତି ଦାଆ ଦାଆରେ ଧାନ କାଟିବା ହୁଏ ଏବଂ ଲଙ୍ଗଳରେ ଚାଷ କରିବାରେ ହୁ ଚାଷ କରିବାକୁ ସାହାଯ୍ୟ କରେ କଟୁରୀ ଆମର ଗାତ ଖୋଳିବାରେ ସାହାଯ୍ୟ କରେ ଏବଂ କାଙ୍କ ଆମର ମାଟି ଗଛ ମୂଳରେ ମାଟି ଦେବାକୁ ସାହାଯ୍ୟ କରେ